ଆପଣ ସାର୍ ଅଭିଷେକ ମହାନ୍ତି କହୁଛନ୍ତି ହଁ ସାର୍ ମୋର ପେଟଟା ଦେହ ଖରାପ ଥିଲା କିଛି ଦିନ ହେଲା ମୁଁ ଭାବୁଥିଲି ଆପଣଙ୍କ ମେଡ଼ିକାଲ୍ ଆସି ଟ୍ରିଟ୍ମେଣ୍ଟ୍ କରିଥାନ୍ତି ଆଉ ସାର୍ ମୋ ପେଟରେ ଥରେ ଷ୍ଟୋନ୍ଟେ ହୋଇଥିଲା ତାକୁ ଅପରେସନ୍ ମଧ୍ୟ ଦୁଇ ତିନି ଥର ଦୁଇ ଥର କରିଦେଇଥିଲି ପୁଣି ଏବେ ଟେଷ୍ଟ୍ କଲାବେଳକୁ ଆଉ ଥରେ ଦେଖାଉଛି ମୁଁ ସେଥିପାଇଁ ଭାବୁଥିଲି ଆପଣଙ୍କ ମେଡ଼ିକାଲ୍ରେ କରିବି ଦୁଇ ଥର ଅପରେସନ୍ କଲିଣି ତଥାପି ଭଲ ହେଉନି ନା ମୁଁ କହିଲି ଭଲ ମେଡ଼ିକାଲ୍ରେ ଅପରେସନ୍ କରିଦେଲେ ଭଲ ହୋଇଯିବ ଏଇ କେଉଁଝରର ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ରେ କରିଥିଲି ଭଲସେ ଅପରେସନ୍ କରାହୋଇନି ସେ କହୁଛନ୍ତି ଆଜ୍ଞା ମୁଁ ସାର୍ ଏଇ ଯେଉଁ ସନ୍ଡ଼େରେ କରିଥିଲି ଏଇ ଦୁଇ ତିନି ଦିନ ତଳେ କରିଥିଲି ଯେ ସେ ପୁଣି ବାହାରିଲା କି ମୁଁ କହିଲି ସେଥିପାଇଁ ଆଉ ଥରେ ସେଇଠି କଲିନି ମୁଁ କହିଲି ଭଲ ମେଡ଼ିକାଲ୍ରେ କରିବି କାରଣ ଦୁଇ ଥର ଅପରେସନ୍ କଲାପରେ ବି ଭଲସେ ସେମାନେ ଟ୍ରିଟ୍ମେଣ୍ଟ୍ କରୁନାହାନ୍ତି ସେଥିପାଇଁ ମୁଁ ଭାବିଲି ଆପଣଙ୍କ ମେଡ଼ିକାଲ୍ରେ ଭଲ ଅପରେସନ୍ ହେଉଛି ବାହାରୁ ଡକ୍ଟର୍ ଆସୁଛନ୍ତି କରିବା ପାଇଁ କ'ଣ ସାର୍ ନାଇଁ ନାଇଁ ସାର୍ ସିନି ମ୍ୟାମ୍ଙ୍କ ପାଖରେ ଆଉ ସାର୍ ଆପଣଙ୍କ ମେଡ଼ିକାଲ୍ରେ ମାନେ ଟ୍ରିଟ୍ମେଣ୍ଟ୍ ଭଲ ହେଉଛି ନା ସାର୍ ଦୁଇଟା ଓ ହଁ ସାର୍ ପଇସା କଥା କିଛି ନାହିଁ ଯେ କାରଣ ଅପରେସନ୍ଟା ଦୁଇ ଥର ହେଲାଣି ସେଥିପାଇଁ ଏଇଟା ହେଉଛି ଏକାଥରକେ ଭଲ ହୋଇଯାଆନ୍ତା ସେଥିପାଇଁ ଆପଣଙ୍କ ପାଖରେ ହଁ ଆଉ ସାର୍ ଆପଣ ମେଡ଼ିସିନ୍ ହେରିକା ମୋତେ ବାହାରୁ କିଣିବାକୁ ପଡ଼ିବ ନା ଆପଣଙ୍କ ମେଡ଼ିକାଲ୍ରେ ଆଉ ସାର୍ ଡକ୍ଟର୍ ଡକ୍ଟର୍ମାନେ ବାହାରୁ ଆସୁଛନ୍ତି ନା ସେ ଅଛନ୍ତି ରହୁଛନ୍ତି ସବୁବେଳେ ନା ଆଉ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ଟା ସେଇଠି ଇଏ ହେଉଛି ମୁଁ କହିଲି ସାର୍ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଯେଉଁଟା ଅଛି ସେଇଟା ମେଡ଼ିକାଲ୍ରେ ଏଣ୍ଟ୍ରି କରାହେଉଛି ନା ସାର୍ ଷାଠିଏ ପର୍ସେଣ୍ଟ୍ କ'ଣ ଏଇଠି ବା ଯେଉଁ କ'ଣ ମ ନବେ ପର୍ସେଣ୍ଟ୍ ସବୁଠି ଆପଣଙ୍କର କ'ଣ ଷାଠିଏ ପର୍ସେଣ୍ଟ୍ ସାର୍ ସବୁଠି ଆଉ ସାର୍ ଆଉ ଯେଉଁ ଟେଷ୍ଟ୍ ଗୁଡ଼ା ହେବ ସାର୍ ମୁଁ ସେଇଟା ବାହାରୁ କରିକି ଆଣିଥିବି ନା ଆପଣଙ୍କ ମେଡ଼ିକାଲ୍ରେ ଏଣ୍ଟ୍ରି ନା ସାର୍ କ'ଣ ପାଇଁ କରିବେ କି ମେଡ଼ିକାଲ୍ରେ ନେଉନାହାନ୍ତି ନା ଅଲଗା ନିଜର ମେଡ଼ିକାଲ୍ର ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟ୍ ହେରିକା ସବୁ ନେଉଛନ୍ତି ନା ସେଥିପାଇଁ ହଉ ତା'ହେଲେ ସାର୍ ମୁଁ କାଲି କେତେବେଳୁ ମେଡ଼ିକାଲ୍ଟା ରହୁଛି ହଉ ତା'ହେଲେ ସାର୍